ମୁଁ ଛଅ ଦିନ ଆଗରୁ ଗୋଟିଏ ଲକ୍ସ ସାବୁନ କିଣିଥିଲି ସେହି ସାବୁନ ମାଖିଲେ ମୋର ଦେହ ପୋଡ଼ି ହୋଇ କୁଣ୍ଡାଇବାକୁ ଇଚ୍ଛା ଲାଗୁଛି ସେହି ସାବୁନଟି ପାଣିରେ ବେଶି ଭିଜିଲେ ପାଣି ସହ ମିଶି ଯାଉଛି ହାତରେ ଆଉ ସାବୁନ ଧରି ହେଉନାହିଁ ସାବୁନଟି ମାଖିଲେ ମୋର ଦେହରେ ଲାଲ୍ ଲାଲ୍ ଦାଗ ହୋଇଯାଉଛି